ଆଉ ମୋର ଗୋଟିଏ ମୋବାଇଲ୍ ମୁଁ କିଣିଥିଲି ଆଉ ଯେତେବେଳେ ମୁଁ ମୋବାଇଲ୍ ଆଣିଲି ତା' ସହିତ ଚାର୍ଜର ମଧ୍ୟ ମୋତେ ଦିଆଯାଇଥିଲା କିନ୍ତୁ କିଛିଦିନ ପରେ ଚାର୍ଜରଟା ଖରାପ ହେଇଗଲା ଖରାପ ମାନେ ଏମିତି ମୂଷା ନା କ'ଣ ଗୋଟେ କାଟିଦେଲା ତାପରେ ମୁଁ ଆଉ ଗୋଟେ ଚାର୍ଜର କିଣିବା ପାଇଁ ଯେତେବେଳେ ଗଲି ଆଉ ସେ ଚାର୍ଜରଟା ଆଣିଲା ପରେ ଆଉ ଭଲ ପ୍ରଥମ ଦିନରେ ଭଲ ରେଜଲ୍ଟ ଦେଲା ଦ୍ୱିତୀୟ ଦିନରେ ବି ଭଲ ରେଜଲ୍ଟ ଦେଲା ଏମିତି କିଛିଦିନ ପରେ ଆଉ ତାହା ଚାଳିଶ ମିନିଟ୍ ଘଣ୍ଟାଟିଏ ଏମିତି ହେଇକି ଚାଲିଲା ଆଉ ଦିନଟି ପରେ ମଧ୍ୟ ତାହା ଆଉ ଚାର୍ଜର ଠିକ ରହିଲା ନାହିଁ ଆଉ ଗ୍ୟାରେଣ୍ଟି ବା ୱାରେଣ୍ଟି ଦୋକାନ ପାଖକୁ ଗଲାରୁ ମଧ୍ୟ ସେମାନେ ଆଉ କିଛି ଆଉ ସାହାଯ୍ୟ ବା ସହଯୋଗ କଲେ ନାହିଁ ତ ଏଇପ୍ରକାର ଭାବରେ ଆଉ ଆଜିକାଲି ମାନେ ଗୋଟେ ପ୍ରଡ଼କ୍ଟ ବିଷୟରେ ଆମମାନେ ଠକାମି ମଧ୍ୟ ପଡ଼ୁଅଛୁ ତେଣୁ ଏସବୁ ବିଷୟକୁ ମଧ୍ୟ ଆମମାନେ ମନୋଯୋଗୀ ହେବା ନିହାତିମାନଙ୍କର ଆବଶ୍ୟକ ଅଟେ